ଦଶରୁ ଦଶଲକ୍ଷ ମଧ୍ୟରେ ଥିବା ପାଞ୍ଚଟି ସଂଖ୍ୟା ହେଉଛି କୋଡ଼ିଏ ହଜାର ଚାରିଶହ ତିରିଶ ସାତହଜାର ନଶହ ଚାଳିଶ ପାଞ୍ଚ ହଜାର ଛଅ ଶହ ଉଣେଇଶ ଉଣେଇଶ ହଜାର ଚାଳିଶ ପଚାଶ ହଜାର ପାଞ୍ଚ ଶହ ତିରିଶ